ସକାରାତ୍ମକ ଅନୁଭୁକ୍ତି ହେଲା କୁର୍ତ୍ତା ମୁଁ ବଜାର ଯାଇଥିଲି କପଡ଼ା ଦୋକାନରୁ ଗୋଟେ କୁର୍ତ୍ତା ପିନ୍ଧିଲି କୁର୍ତ୍ତା ପିନ୍ଧିଲେ କଣ ଶରୀରରେ ଗୋଟିଏ ସାତ୍ତ୍ୱିକ ଭାବଧାରା ଜାଗ୍ରତ ହୁଏ ଯେଭଳି ଭାବରେ ମହାତ୍ମା ଗାନ୍ଧୀ କହିଥିଲେ ଧୋତି ମାନେ ଧୋତି ଗୋଟେ ବିପ୍ଳବ ସୃଷ୍ଟି କରିଥିଲା ସେ କୁର୍ତ୍ତା ପିନ୍ଧିବା ଦ୍ୱାରା ମଣିଷ ମନ ପ୍ରାଣରେ ଗୋଟେ ଶତିକ ଭାବଧାରା ସୃଷ୍ଟି ହୋଇଥାଏ ଏବଂ ସମାଜରେ ମଧ୍ୟ ତାର ଯଥେଷ୍ଟ ସମ୍ମାନ ରହିଛି ସେଥିପାଇଁ ସବୁ ବର୍ଗ ଆବାଳ ବୃଦ୍ଧ ବନୀତାଙ୍କ ପାଖରେ କୁର୍ତ୍ତାଟା ଗ୍ରହଣୀୟ ଅଟେ